ଢେଙ୍କାନାଳ ଜିଲ୍ଲାର ପାଞ୍ଚ ବର୍ଷ ପୂର୍ବରୁ ଯେଉଁଭଳିଆ ଆମର ଥିଲା ଆମର ଢେଙ୍କାନାଳ ଜିଲ୍ଲା ବର୍ତ୍ତମାନ ଟାଇମ୍ ଅନୁସାରେ ବହୁତ ବିକାଶରେ ଆଗକୁ ଯାଇଛି ଶିକ୍ଷାରେ ବି ଉନ୍ନତି ଭଲ କରିଛି ସ୍ୱାସ୍ଥ୍ୟ ସେବାରେ ବି ଉନ୍ନତି ଭଲ କରିଛି ଦରିଦ୍ରତା ହ୍ରାସ କମିଛି ମହିଳାମାନେ ସଶକ୍ତିକରଣ ହୋଇଛନ୍ତି ଗ୍ରୁପ୍ ଅନୁସାରେ ଗ୍ରୁପ୍ଠୁ ଆଣିକି କିଛି ଯେମିତି ଧୂପକାଠି ବଡ଼ି ପାମ୍ପଡ଼ ଏହିସବୁ ନିଜେ ତିଆରି କରି ନିଜେ ପଇସା ପତ୍ର ନିଜେ ପଇସା ବି କମେଇପାରୁଛନ୍ତି ଆଉ ପେନ୍ସନ୍ ବି ପାଉଛନ୍ତି ଆଗ ଅପେକ୍ଷା ଏବେ ପେନ୍ସନ୍ ସମସ୍ତେ ଠିକ୍ ଟାଇମ୍ରେ ପାଇପାରୁଛନ୍ତି ଏବଂ ବିଭିନ୍ନପ୍ରକାର ସୁବିଧା ବି ସମସ୍ତେ ମିଶନ ଶକ୍ତି ଦ୍ୱାରା ସମସ୍ତେ ବି ପାଇପାରୁଛନ୍ତି ମହିଳାମାନେ ନିଜକୁ ନିଜେ ସ୍ୱାବଲମ୍ବୀ କରିପାରୁଛନ୍ତି ଆଉ ବିଦ୍ୟ ମାନେ ବିଦ୍ୟାରେ ଆମର ବି ବହୁତ ଉନ୍ନତି ହୋଇଛି ଆଉ ବସ୍ତି ବାସିନ୍ଦା ପାଇଁ ମାନେ ଘର ପୁନର୍ନିବାସ ବି ହୋଇପାରୁଛି ସମସ୍ତଙ୍କର ସୁବିଧାଟା ହୋଇପାରୁଛି ସବୁଥିରେ ପାଣି ଆଉ ବିଦ୍ୟୁତ୍ ସବୁଥିରେ ବି ଆମକୁ ଭଲ ଆଉ ଅପେକ୍ଷା ବିକାଶ ବି ହୋଇପାରିଛି